ହ୍ୟାଲୋ ହଁ ଗିଫ୍ଟ ମୋବାଇଲ୍ ସପ୍ରୁ କଲ୍ ଆସିଛି ମୋ ପାଖରେ ସବୁ ମୋବାଇଲ୍ ଅଛି ରିୟଲ୍ମି ତା ପରେ ଆଇଫୋନ୍ ଏ ସବୁ ସାମ୍ସଙ୍ଗ୍ ଏ ସବୁ ଅଛି ହଁ ହେବ କୋଡ଼ିଏ ହଜାର ଟଙ୍କା ଅଛି ତାପରେ ଚାଳିଶି ହଜାର ଟଙ୍କାଟା ଅଛି ଡିସ୍କାଉଣ୍ଟ୍ ହେବ ଫାଇଭ୍ ପରସେଣ୍ଟ୍ ଇ ଏମ୍ ଆଇ କଲେ ଗୋଟେ ବର୍ଷେ ଦେବାକୁ ପଡ଼ିବ ଦଶ ହଜାର ପାଞ୍ଚ ହଜାର କ'ଣ ନେବ ଓପ୍ପୋ ଅଛି ଭିଭୋ ଅଛି ଭିଭୋ ମୋବାଇଲ୍ ଅଛି ଦଶ ହଜାର କୋଡ଼ିଏ ହଜାର ତା'ର ବି ଅଛି ସେଭେନ୍ ପରସେଣ୍ଟ୍ ଏଇଟା ଛଅ ମାସ କଲେ ହେବ ମନ୍ଥଲି ପାଞ୍ଚ ଶହ ୱାନ୍ ପ୍ଲସ୍ ତ କହିଲି ଆଇଫୋନ୍ ଅଛି ଆଇଫୋନ୍ ଇଲେଭେନ୍ ଅଛି ଟ୍ୱେଲଭ୍ ଅଛି ଆଇଫୋନ୍ ଟ୍ୱେଲଭ୍ର ତମର ସିକ୍ସଟି ଟୁ ପଡ଼ିବ ବାଷଠି ହଜାର ଆଇପଡ଼୍ର ଆଇଫୋନ୍ଟା ହେବ ଗୋଟେ ବର୍ଷ ଦୁଇମାସ ମନ୍ଥଲି

ହଉ ଠିକ୍ ଅଛି ତମ ଆଇଫୋନ୍ ସେ ଆଧାର କାର୍ଡ଼ ଏ ସବୁ ନେଇ ଆସ ପାସ୍ବୁକ୍ ଜେରକ୍ସ ମାର୍ଚ୍ଚ କୋଡ଼ିଏ ଟିକେ ଜଲ୍ଦି ଆସ ଅରଜିନାଲ୍ କପିଟା ବି ସେ ଧରି ଆସ ଆଧାର କାର୍ଡ଼ ହାପ୍ ଫଟୋ ଗୋଟେ ଆଉ ଗୋଟେ ପାସ୍ବୁକ୍ ଗୋଟେ ଆଉ ତମ ଆଧାର କାର୍ଡ଼ ଗୋଟେ

ଆପଣ କାଲି ଆସିଲେ ହେବ ନାଇଁ ହଉ କାଲି ଆସ